ଆମ ଅଞ୍ଚଳରେ ଅନେକ ପ୍ରକାର ପକ୍ଷୀ ଦେଖିବାକୁ ମିଳନ୍ତି ଏହିଠାରେ ଅନେକ ବହୁତ ବହୁତ ପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି ଯଥା ପାରା ଶୁଆ କୋଇଲି ବଣି ଘର ଚଟିଆ ଇତ୍ୟାଦି ଅନେକ ପ୍ରକାରର ପକ୍ଷୀ ଦେଖିବାକୁ ମିଳନ୍ତି ସକାଳୁ ସକାଳୁ ଘର ବାହାରେ ବାରଣ୍ଡାରେ ଅନେକ ପ୍ରକାର ପକ୍ଷୀ ଆସିଥାନ୍ତି ଯାହାକୁ ଦେଖି ମନ ଖୁସି ହୋଇଯାଇଥାଏ ଉତ୍ଫୁଲ୍ଲିତ ହୋଇଯାଇଥାଏ ମୋର ଏହି ମାନଙ୍କ ଭିତରୁ ପ୍ରିୟର ପକ୍ଷୀ ହେଉଛି

ମୋତେ କହିବାକୁ ଗଲେ ସବୁଜ କଲର ଅଧିକ ପସନ୍ଦ ସେଥିଲାଗି ଶୁଆ ଶରୀରରେ ଯେଉଁ ସବୁଜ କଲର ଥାଏ ତାହା ମୋତେ ଅତ୍ୟଧିକ ମାତ୍ରାରେ ଆକର୍ଷିତ କରିଥାଏ

ଥଣ୍ଟରେ ଯେଉଁ ନାଲିଆ କଲର ଥାଏ ତାହା ସବୁଜ କଲର ସହିତ ମ୍ୟାଚ୍ କରିଥାଏ ତେଣୁ ତାହା ତାହା ଆହୁରି ଆକର୍ଷିତ ଦେଖାଯାଇଥାଏ ତା ଡେଣା ଚିତ୍ର ବିଚିତ୍ର ହୋଇଥିବାରୁ ସେମାନଙ୍କୁ ଦେଖିଲେ ମନ ଖୁସି ହୋଇଯାଇଥାଏ ସକାଳୁ ସକାଳୁ ଯେତେବେଳେ ଶୁଆ ଆସି ଛାତ ଉପରେ

ସୁମଧୁର କଣ୍ଠରେ ଗାନ କରିଥାଏ ତାହାକୁ ଶୁଣିଲେ ମନ ଉତ୍ଫୁଲ୍ଲିତ ହୋଇଯାଇଥାଏ ତେଣୁ ମୋର ପ୍ରିୟର ପକ୍ଷୀ ହେଉଛି ଶୁଆ